ଦେଶରେ ବିଭିନ୍ନ ସମ୍ପ୍ରଦାୟ ଓ ସଂସ୍କୃତି ରହିଛି ଆମ ଦେଶରେ ଅଠେଇଶିଟି ରାଜ୍ୟ ତିରିଶିଟି ଜିଲ୍ଲା ସାତଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି ପ୍ରତ୍ୟେକ ରାଜ୍ୟର ବିଭିନ୍ନ ବିଭିନ୍ନ ଭାଷା ପରମ୍ପରା ଓ ସଂସ୍କୃତ ରହିଛି ଓ ସମସ୍ତେ ଏକତା ହୋଇ ରହିଥାନ୍ତି ପ୍ରଥମେ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାରତରେ ଜାତୀୟ ଧର୍ମ ବର୍ଣ୍ଣ ବିଭିନ୍ନ ଶେଜ ସମସ୍ତ ସମ୍ମାନ ଭାରତରେ ଅନେକ କଲା ସାଂସ୍କୃତ ଅଛି ଯେମିତି ଭାରତରେ ଆର୍ଟି ନୃତ୍ୟ ରହିଛି ସେଥିରୁ ତାମିଲନାଡ଼ୁ ଭାରତ ନାଟ୍ୟମ୍ ସ ପୁରାତନ ସେହିପରିକି ଉତ୍ତରପ୍ରଦେଶ କଥକ କଥକ ସଥର ଅର୍ଥ ହେଉଛି କଥା କହିବା ଏହି ନୃତ୍ୟ ପଣ୍ଡିତ ବିରୁଙ୍କୁୁ ମହାରାଜ ପରିଭେଷଣ କରନ୍ତି ସେମିତି ଆଦାସ୍ୟ ପ୍ରବେଶ ଗୁଡ଼ି ଚ୍ରିକୁୁଡ଼ି ଓଡ଼ିଶାର ଓଡ଼ିଶୀ ମଣିଷାର ମଣିପୁରୀ ଆସାମର ସ୍ଥାନୀୟ କେରଲର ମହିନୀ ସେମିତି କୋଲାଉପୁରି ରଘୁରାଜପୁର ଓଡ଼ିଶା ଲୋକନୃତ୍ୟ ହେଉଛିି ଓଡ଼ିଶୀ ଓ ଓଡ଼ିଶୀ ଭଲି ଆଉ ଅନେକ ଲୋକନୃତ୍ୟ ରହିଚି ଯେମିତି କିଛି ଛଉ ଗୋଟିଏ ପୁଅ ବାଲ୍ୟ ନୃତ୍ୟ ଇତ୍ୟାଦି ଓ ମୁଁ ଆଶା କରିଛି ଯେ ଆମର ପରବର୍ତ୍ତୀ ଓଡ଼ିଆ ନ ମଧ୍ୟ ଏହି ସାଂସ୍କୃତିକ ଉପଭତ୍ତା ଓ ଲୋକନୃତ୍ୟକୁ ସାସ୍କୃତ ରଖି ଆଗକୁ ବଢ଼ାଇ ପାରିବେ